ପ୍ରଥମ କାର୍ଯ୍ୟ ପାଣି ଆମର ଜୀବନ ରକ୍ଷା କରିଥାଏ ପାଣି ନ ପିଇଲେ ଆମେ ଶୋଷରେ ମରିଯିବା ଓ ପାଣିର ବହୁତ କାର୍ଯ୍ୟ କରିବା ପାଇଁ

ଛୋଟ ଛୋଟ ଚାଷୀମାନେ ବଡ଼ ବଡ଼ ଚାଷୀ ଭାଇମାନେ ମଧ୍ୟ ପାଣିକୁ ବ୍ୟବହାର କରି ବହୁତ ଭଲ ଭାବରେ କୃଷି କାର୍ଯ୍ୟ କରିଥାନ୍ତି ପାଣି ନହେଲେ କୌଣସି କୃଷି କାର୍ଯ୍ୟ ହେବ ନାହିଁ ଯେଉଁ ଚାଷ କରିଲେ ପ୍ରଥମେ ପାଣି ବ୍ୟବହାର କରାଯାଏ କଉ କେଉଁଠି କେଉଁ ଜାଗାରେ ଧାନ ଚାଷ କରିଥିଲେ ମଧ୍ୟ

କେଉଁଠି ପନିପରିବା ଚାଷ କରୁଥିଲେ ମଧ୍ୟ ପାଣି ନହେଲେ ସବୁ ମରିଯିବ ସେଥିପାଇଁ ପାଣି ଆମ କୃଷି ଭାଇମାନଙ୍କୁ ନିହାତି ଦରକାର ପାଣି ନହେଲେ ସବୁ ଚାଷ କରିଥିବା ଗଛଲତା ଗୁଡ଼ିକ ମରିଯିବ ଶୁଖିକି ସବୁ ଗଛ ପୋଡ଼ି ମରିଯିବ ପାଣି ହେଲେ ଆମର ବିଭିନ୍ନ ଫଳମୂଳ ଧାନ ଯାହା ଚାଷୀ ଭାଇମାନେେ କରିଥିବେ ପାଣି ଭଲ ଭାବରେ ହେଲେ ଚାଷ କରିଥିବା ପନିପରିବା ମଧ୍ୟ ଭଲ ଭାବରେ ହେବ ପାଣି ବିନା କୌଣସି ଚାଷ କାମ ବି ମଧ୍ୟ ହେବ ନାହିଁ ଯଦି ପାଣି ଭଲ ଭାବରେ ହେଲା ତାହେଲେ କୃଷିଟି ତାର ଚାଷ ଜମିରେ ଭଲ ଭାବରେ ଚାଷ କରିପାରିବ